ଗଣମାଧ୍ୟମ ରେ ଓଡ଼ିଆ ଭାଷା କିପରି ବ୍ୟବହୃତ ହୁଅ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଯାହାକି ଆମେ ଓଡ଼ିଶାରେ କୁହାଯାଏ ଓଡ଼ିଶା ଆମେ ଓଡ଼ିଆ ଭାଷା କହୁଛୁ ବୋଲି ଆମେ ନିଜକୁ ଗର୍ବିତ ମନେ କରିଛୁ ଏହି ଓଡ଼ିଆ ଭାଷା ଗଣମାଧ୍ୟମରେ କେମିତି ବ୍ୟବହୃତ ହୁଅ ଯେମିତିକି ଆମେ ବିଦ୍ୟାଳୟରେ ପାଠ ପଢ଼ୁଛେ ନ୍ୟୁଜ୍ ଚ୍ୟାନେଲ୍ରେ ଦେଖୁଛେ ରେଡ଼ିଓରେ ଆସୁଛି ଆମେ ସବୁଠି ଦେଖୁଛେ ଓଡ଼ିଆ ଭାଷା ଓଡ଼ିଶାରେ ମାନେ ଏଇ ଭାଷାଟା ପ୍ରଚାର ହେଉଛି ଏହା ସବୁ ଯୋଗୁଁ ଆମେ ଯେମିତିକି ଓଟିଭିରେ ନ୍ୟୁଜ୍ ଦେଖୁଛେ ତରଙ୍ଗ ଟିଭିରେ ଗୀତ ଶୁଣୁଛେ କନକ ନ୍ୟୁଜ୍ ଦେଖୁଛେ ବିଭିନ୍ନ ଚ୍ୟାନେଲ୍ ମାନ୍ ଦେଖୁଛେ ଓଡ଼ିଆ ସେଇଠୁ ଆମେ ଏଇ ଓଡ଼ିଆ ଭାଷାଟା ବ୍ୟବହୃତ ହେଉଛି ଆଉ ଲୋକମାନେ ଏହି ଭାଷାକୁ ଜାଣୁଛନ୍ତି ଏହି ଭାଷାକୁ ନେଇକିନା ଆମେ ବହୁତ ନିଜକୁ ଗର୍ବିତ ମନେ କରୁଛେ ଆମ ବିଦ୍ୟାଳୟରେ ସ୍କୁଲ୍ରେ ଗାଁରେ ଯେଉଁଠି ଗଲେ ବି ଲୋକମାନେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ଏଇ ଏହି ଓଡ଼ିଶାରେ ରାଜ୍ୟରେ ବହୁତ ଧରଣର ଲୋକମାନେ ଦେଖାଯାଏ କିନ୍ତୁ ଏମାନେ କେଉଁଠିିକି ଗଲେ ବି କାହା ସହିତ ମିଳାମିଶା କଲେ ଯେଉଁଠି ବି ଗଲେ ନ୍ୟୁଜ୍ ଯେଉଁଠି ଦେଖିଲେ ବି ଏମାନେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ଆମେ ଓଡ଼ିଆ ଆମେ ନିଜକୁ ଗର୍ବିତ ମନେ କରୁଛେ